ମୁଁ ଇଏ କହୁଥିଲି ବିନୟ ପରିଡ଼ା କହୁଥିଲି ଜାଣିପାରୁଛୁ ନା ଏଇ ମୁଗ କିଛି ନେଇଥାଆନ୍ତି ମ ଦରକାର ଥିଲା ମୁଗ କିଛି ନେଇଥାଆନ୍ତି ହେଲେ କ'ଣ କେମିତି ରେଟ୍ ନା ମ ଆଉ ଟିକିଏ ମୁଁ ନେବି ଟିକିଏ ମୋଟା ଅଙ୍କର ନେବି ଏଇ ଦୁଇ କ୍ଵିଣ୍ଟାଲ୍ ଖଣ୍ଡେ ଦରକାର ବିରି ବିରି ବିରି ବିରି କେତେ ଲେଖାଏଁ ନା ମ ଆଉ ଟିକିଏ ମୁଁ କ'ଣ ସବୁ ତୋ ବିରି ନେଇକି ଖାଇଯିବି କି ମାନେ ମୁଁ ଯେମିତି ପଇସା ପାଇବିନା ଆଉ ଯଦି ତୁ ଚାଖିବୁ ବିରି ତିନି କ୍ଵିଣ୍ଟାଲ୍ ଖଣ୍ଡେ ନେବି ଆଉ ଏଇ ଯିବି ଦୁଇ ଚାରିଦିନ ଛାଡ଼ିକି ଯିବି ଇଏ କୋଳଥ ଅଛି କି କୋଳଥ କ'ଣ କ୍ଵିଣ୍ଟାଲ୍ ସେଇଟା ଟିକିଏ କମ୍ ଦରକାର ସେଇଟାରେ ତାର ରେଟ୍ କ'ଣ ଆସୁଛି ହଁ ହଉ ସବୁ ମୁଁ ଦେଖିଲି ତୋ ପାଖରେ ସବୁ ଚଢ଼ା ରେଟ୍ ଏ ରେଟ୍ କାଟେ ଆମେ ପା ପୁରୁଣା ପୁରୁଣା ଲୋକ ଆଉ କ'ଣ ନୂଆ ଲୋକ ହେଇଛି ଯେ ମୁଁ ଗୋଟେ ବାର୍ଗେନିଂ କରିବି ହଁ ହଉ ଠିକ୍ ଅଛି ମୁଁ ଯିବି ମୁଁ ଟିକିଏ ବାକି ବକର ପକେଇ ଦେଇଛି ସିଏ ବି କହିଛନ୍ତି ମାସେ ପନ୍ଦର ଦିନି ଭିତରେ ପଇସା ଦେବେ ପଇସା ଦେଲେ ମୁଁ ଯାଇକି ଆଣିବି କିନ୍ତୁ କଥା ଫାଇନାଲ୍ ମୁଁ ମୁଗ ନେବି ଦୁଇ କ୍ଵିଣ୍ଟାଲ୍ କୋଳଥ କ୍ଵିଣ୍ଟାଲ୍ଟେ ବିରି ତିନି କ୍ଵିଣ୍ଟାଲ୍ ଆଉ କ'ଣ ଅଛି ସୋରିଷ ଅଛି କି ଆଉ ସୋରିଷ ପଚାଶ କିଲୋ ଖଣ୍ଡେ ନେବି ହଁ ସେଇଟା ଭି ଗୋଟେ କଥା ସେଟା କ'ଣ କେମିତି କହ ଟିକିଏ ହଉ ଠିକ୍ ଅଛି ହଉ ଠିକ୍ ଅଛି ମୁଁ ନହେଲେ ମୋ ଗାଡ଼ି ନେଇକି ପଳେଇବି ଆଉ କ'ଣ ସେଇଟା ଦେଖିବା ଆଉ ତାହେଲେ ମୂଲିଆ ମୂଲିଆ ଲୋଡ଼୍ ଅନଲୋଡ଼ ହଁ ହଉ ହେଲା ଆଉ ହଉ ପଡ଼ିବ ଯାହା ପଡ଼ିବ ଦେବା ଆଉ ଆଉ ଆଉ ଗାଡ଼ି ଗୋଟିଏ ଗୋଟିଏ କାମ କର ଗାଡ଼ି ଆମେ ଫିଫ୍ଟି ଫିଫ୍ଟି କରିଦେବା ଆଉ ତୁ ଟିକିଏ ସହିବୁ ମୁଁ ଟିକିଏ ସହିବି ଆଉ ଇଏ ଫାଇନାଲ୍ କଥା ହେଲା ତ ମୁଁ ଆଉ ମୁଁ ତ ଯିବି ନିଶ୍ଚିନ୍ତ ଆଣିବା ପାଇଁ ଆଉ ହଉ ହଉ